ଆଜିକାଲି ଯୁଗରେ ତ ସବୁ ଜିନିଷ କଷ୍ଟ୍ଲି ମାନେ ସବୁ ଜିନିଷର ଦାମ୍ ଦିନକୁ ଦିନ ବଢ଼ି ବଢ଼ି ଯାଉଛି ସେହିଭଳି ଆମେ ଗୋଟିଏ ଗୋଟିଏ ଜାଗାରୁ ଅନ୍ୟ ଗୋଟିଏ ଜାଗାକୁ ଯିବା ପାଇଁ ମଧ୍ୟ ପଇସାର ପଇସା ନଥିଲେ ଆଜିକାଲି କିଛି ହେଉନାହିଁ ଆମେ ଗୋଟେ ଯାଗାରୁ ଅନ୍ୟ ଯାଗାକୁ ଯାଉଛନ୍ତି ସେଥିପାଇଁ ମଧ୍ୟ ପଇସାର ଆବଶକ୍ୟତା ଅଛି ଗାଡ଼ି କରିବାକୁ ପଡୁଛି ବିଭିନ୍ନ ଟ୍ୟାକ୍ସି କରିବାକୁ ପଡୁଛି ଅଟୋ କରିବାକୁ ପଡୁଛି ଆମେ ଆମ ପାଖ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ନଥିଲେ ମାନେ ମେଡ଼ିକାଲ୍ ନଥିଲେ ଆମେ ଗାଡ଼ି କରିକି ଯିବା ପାଇଁ ଚେଷ୍ଟା କରିବା ନିକଟବର୍ତ୍ତୀ ମେଡ଼ିକାଲ୍କୁ କିନ୍ତୁ ଯଦି ଆମ ପାଖରେ ଗାଡ଼ି ଭଡ଼ାର ପଇସା ନଥିବ ତାହେଲେ ଆମେ କ'ଣ କରିବା ଆମେ ସେମିତି ସ୍ୱାସ୍ଥ୍ୟ ରୋଗରେ ପୀଡ଼ିତ ହେବା ଆଉ ଶେଷରେ ପ୍ରାଣ ତ୍ୟାଗ କରିବା ସୁଲଭ କିନ୍ତୁ ସୁଲଭ ପରିବହନ ମାନେ କମ୍ ପଇସାର ଯଦି ହୋଇଥାନ୍ତା ଆମର କମ୍ ପଇସା ଯଦି ପଡ଼ିଥାନ୍ତା ପରିବହନର ମୂଲ୍ୟ ତାହେଲେ ଆମେ ନିଜ ଦେହକୁ ଠିକ୍ ମଧ୍ୟ କରିପାରିଥାନ୍ତେ ସମସ୍ୟା ଶିକ୍ଷା ଆଉ ଚାକିରୀ କ୍ଷେତ୍ରରେ ମଧ୍ୟ ପରିଲକ୍ଷିତ ହେଉଛି

ଗୋଟେ ଡିଏ ଲେଡିସ୍ ଷ୍ଟୁଡ଼େଣ୍ଟ୍ ଗୋଟେ ଡ଼ିଏ ଲେଡ଼ିସ୍ ଷ୍ଟୁଡ଼େଣ୍ଟ୍ର ଧର ସେ ଅନୁଗୁଳ ଅନୁଗୁଳରେ ଅନୁଗୁଳରୁ ବିଲଙ୍ଗ୍ କରୁଛି କିନ୍ତୁ ତାର ଚାକିରୀ ପଡିଛି ମାଲକାନଗିରି ପ୍ରଥମ ଛଅ ବର୍ଷ ସିଏ ଦଶ ହଜାର ଲେଖା ପାଇବ ପଇସା କିନ୍ତୁ ଯଦି ସବୁ ପଇସା ପରିବହନରେ ଖର୍ଚ୍ଚ କରିଦେବ ତା ପାଖରେ କିଛି ଲାଷ୍ଟ୍କୁ କିଛି ପଇସା ରହିବ ନାହିଁ ତେଣୁ ସୁଲଭ ପରିବହନ ହେବା ନିତାନ୍ତ ଆବଶ୍ୟକ